ଆମେ କୌଣସି ଗୃହପାଳିତ ପଶୁ ପସନ୍ଦ କରୁ ଆମ ଘରେ ଗାଈ ବଳଦ ଏବଂ କୁକୁର ଆମେ ଗୃହରେ ପାଳିତ କରୁ ଘରେ ଆମେ ତିନି ଜଣକୁ ପାଳିଥାଉ କୁ କରୁ କାରଣ ଗାଈ ଆମକୁ କ୍ଷୀର ଦେଇଥାଏ ଓ କ୍ଷୀର ମଧ୍ୟ ଓ ସେ ଆମକୁ ସେ ଗୋରସ ମଧ୍ୟ ଦେଇଥାଏ ବହୁତ ସାହାଯ୍ୟ କରେ କାରଣ ସେ ଆମକୁ ଦେଇଥିବା ସେ ଜିନିଷ ଚାଷ କାମରେ ବି ସାହାଯ୍ୟ କରେ ଗାଈ ଓ ବଳଦ ଦୁହେଁ ସମାନ ତା' ଆମ ଗୃହପାଳିତ ଯଥା କୁକୁର ଗାଈ ବଳଦ ଆମେ କୁ ସମସ୍ତଙ୍କୁ ସବୁ ସମାପ୍ତ ବେଲେ ସାହାଯ୍ୟ କରେ କାହିଁକି ବିପଦ ଆଗେଇବା ଆଗରୁ ଚେତାବଣୀ ଦିଏ ସେ ଦୁହେଁ ଆମକୁ ବହୁତ ସାହାଯ୍ୟ କରିଥାନ୍ତି ଓ ଆମେ ସେଥିପାଇଁ ଦୁହେ ଦୁହିଁଙ୍କୁ ରଖିଥାଉଁ ସେ ଆମକୁ କ୍ଷୀର ଘିଅ ଦେଇଥାନ୍ତି ଓ ବହୁତ ଭଲ ପାଇଥାନ୍ତୁ ସେ ଆମେ ତାକୁ ବହୁତ ଯତ୍ନ ନେଇଥିବାରୁ ମଧ୍ୟ ସେ କ୍ଷୀର ଦେଇଥାଏ କ୍ଷୀର ଦେଲାବେେଳେ ବହୁତ ଜିନିଷ ହୋଇଥାଏ ଘିରିସ ଘିଅ ଗାଈ ଗଦ ବି ହୋଇଥାଏ ସେଇ ଜିନିଷକୁ ଆମେ ବହୁତ ଭଲ ପାଇଥାଉ ଓ ସେଇ ଜିନିଷକୁ ବହୁତ ଭାବରେ କଷ୍ଟ କରିଥାଉ ଗାଈକୁ ଆମେ ବହୁତ ପସନ୍ଦ କରୁ ସେ କାହିଁକିନା କ୍ଷୀର ଦେଇଥାଏ ସେଥିମଧ୍ୟରୁ ଆମେ ବହୁତ ଭଲ ପାଇଥାଉ ଓ ସେ ଗାଈ ବଳଦ ଚାଷ କାମରେ ସାହାଯ୍ୟ କରିଥାନ୍ତି ଓ କୁକୁର ଚୋର ଆସିବା ସମୟରେ ବି ସାହାଯ୍ୟ କରିଥାନ୍ତି ସେଥିପାଇଁ ଆମେ ତିନି ଜଣକୁ ବହୁତ ପସନ୍ଦ କରିଥାଉ ସେଥିପାଇଁ ଆମେ ବହୁତ ଭଲ ପାଇଥାଉ ତିନି ଜଣକୁ ସେ ଆମକୁ ବହୁତ ସାହାଯ୍ୟ କରିଥାନ୍ତି ସେଥିପାଇଁ ଆମେ ତାକୁ ବହୁତ ଭଲ ଭାବରେ ତାକୁ ଦେଖା ଶିକ୍ଷା କରିଥାନ୍ତି